ବୌଦ୍ଧ ଜିଲ୍ଲାରେ ବିଶେଷ କରି ଅର୍ଥନୀତି ଓ ଭିତ୍ତିଭୂମି ଦୃଷ୍ଟିରେ ବହୁତ ପରିବର୍ତ୍ତନ ହୋଇଛି ଏବଂ ଏହି ପରିବର୍ତ୍ତନ ଯୋଗୁଁ ଲୋକମାନଙ୍କର ଆର୍ଥିକ ସ୍ଥିତି ମଜବୁତ ହୋଇଛି କାରଣ ବୌଦ୍ଧ ଜିଲ୍ଲାରେ କୃଷିରେ ବହୁତ ପ୍ରକାର ଫସଲ ଉତ୍ପାଦନ ହୋଇଛି ଯାହାଫଳରେ ଲୋକମାନେ ଫସଲକୁ ବିକ୍ରିକରି ପରିବାରର ଭରଣ ପୋଷଣ କରନ୍ତି ଏହା କେବଳ ଲୋକମାନଙ୍କ ଉପରେ ନୁହେଁ ସାମାଜିକ ଉପରେ ମଧ୍ୟ ବହୁତ ପ୍ରଭାବ ପଡ଼ିଛି ଏହି ପ୍ରଭାବର ମୂଳ ହେଉଛି ଚାଷ ଏବଂ ବୌଦ୍ଧ ଜିଲ୍ଲାର କୌଣସି ଶିଳ୍ପ ବା କାରଖାନା ନାହିଁ